ପାରମ୍ପାରିକ ସନ୍ତରଣ ଓ ବୃତ୍ତିଗତ ସନ୍ତରଣ ବିଷୟରେ ମୋତେ ସଠିକ୍ ଭାବରେ ଜଣା ନାହିଁ କିନ୍ତୁ ମୋତେ ସୁଇମିଂ କରିବା ପାଇଁ କିମ୍ବା ସନ୍ତରଣ କରିବା ପାଇଁ ବହୁତ ଭଲ ଲାଗେ ଛୋଟ ବେଳେ ମୁଁ ନଦୀରେ ସୁଇମିଂ କରୁଥିଲି ଭବିଷ୍ୟତରେ ମୋର ସୁଇମିଂ ପୁଲ୍ କରିବାର ଇଚ୍ଛା ଅଛି ବର୍ତ୍ତମାନ ପାଇଁ ସୁଇମିଂ ପୁଲ୍ କିମ୍ବା ନଦୀ ମୋ ପାଖରେ ଆଉ ନାହିଁ ସେଥିପାଇଁ ଭବିଷ୍ୟତରେ ମୋତେ ସୁଇମିଂ ପୁଲ୍ କରିବାର ଅଛି ମୋତେ ସନ୍ତରଣ କରିବାକୁ ଭଲ ଲାଗେ ସ୍ୱିମିଙ୍ଗ୍ କରିବା ପାଇଁ ଭଲ ଲାଗେ